ନୂତନ ନୂତନ ଟେକ୍ନୋଲୋଜି ବାହାରିବା ଦ୍ୱାରା ଆମର ଚାରି ଘଣ୍ଟାର କାମ ଦୁଇ ଘଣ୍ଟାରେ ହେଉଥିଲେ ମଧ୍ୟ ଏହା ଆମର ଛୋଟ ଛୋଟ ଭାଇ ଭଉଣୀ ବା ପିଲାମାନଙ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଉଛି ଯେପରିକି ପୂର୍ବରେ ପିଲାମାନେ ଫିଲ୍ଡରେ କ୍ରିକେଟ୍ ଖେଳୁଥିଲେ ବ ବିଭିନ୍ନ ପ୍ରକାରର ଖେଳ ଖେଳୁଥିଲେ କିନ୍ତୁ ଆଜିକାର ପିଲାମାନେ ସବୁ ସେହିସବୁ ଖେଳକୁ ଭୁଲି ଯାଇଛନ୍ତି ଓ ସେମାନେ ମୋବାଇଲ୍ରେ ଥିବା ଭିଡ଼ିଓ ଗେମ୍ ପବ୍ଜି ଫ୍ରି ଫାୟାର୍ ଆଦି ବିଭିନ୍ନ ପ୍ରକାରର ଇଣ୍ଟର୍ନେଟ୍ ଗେମ୍ ଖେଲୁଛନ୍ତି ଏହାଦ୍ୱାରା ସେମାନଙ୍କର ଆଖି ମଧ୍ୟ ଖରାପ ହେଇଯାଉଛିି ଓ ସେମାନଙ୍କର ପାଠ ପଢ଼ାରେ ମଧ୍ୟ ବିଭିନ୍ନ ବହୁତ ପ୍ରଭାବ ପକାଉଛି ପିଲାମାନଙ୍କୁ ଏଥିରେ ସତର୍କ କରିବା ଦରକାର ଓ ପିଲାମାନଙ୍କୁ ପିଲାମାନଙ୍କ ବାପା ମାଆଙ୍କୁ କହିବା ଦରକାର ଯେ ପିଲାମାନଙ୍କ ବାପା ମାଆ ପିଲାମାନଙ୍କୁ କହିବା ଦରକାର ଯେ ସେମାନଙ୍କୁ ଫିଲ୍ଡରେ ବା କ୍ରିକେଟ୍ ଭଳି ଆଦି ବିଭିନ୍ନ ପ୍ରକାରର ଖେଳ ଖେଳ ଖେଳିବା ଖେଳିବାକୁ ପଠାଇବା ଦରକାର ଓ ସେମାନଙ୍କୁ ମୋବାଇଲ୍ରୁ ଯଥା ଯେତିକି ପରିମାଣରେ ପାରିବା ସେତିକି ପରିମାଣରେ ଦୂରେଇ ରଖିବା ଆବଶ୍ୟକ କାରଣ ଏହି ଇଣ୍ଟର୍ନେଟ୍ ପିଲାମାନଙ୍କର ଛୋଟ ଜୀବନକୁ ନଷ୍ଟ କରି ଦେଉଛି